ମୋର ବ୍ୟକ୍ତିଗତ ଲକ୍ଷ୍ୟ ଅଛି ଯେ ମୁଁ ଗୋଟିଏ ଗଭର୍ନମେଣ୍ଟର ଚାକିରି କରିବି ମୋ ବାପା ମାଆଙ୍କ ବି ଇଚ୍ଛା ଯେ କି ମୁଁ କିଛି ଚାକିରି କରେ ତା ପରେ ମୋର ବି ଲକ୍ଷ୍ୟ ଅଛି କି ମୁଁ ବି କିଛି ବଡ଼ ମଣିଷଟିଏ ହେବି ଚାକିରି କରିବି ବାପା ମାଆର ନାଁ ରଖିବି ମୁଁ ପୁରା ଛୋଟ ଦିନରୁ ପୁରା ମୋ ବାପା ମାଆଙ୍କ ପୁରା ନ ଖାଇ ନ ପିଇ ମୋତେ ପୁରା ବହୁତ ବଢ଼ିଆ ସେ ମୋର୍ ବାପା ପଢ଼ାନ୍ତି ମୋର୍ ଭାଇ ମୋର ମା ସଭିଏଁ ପଢ଼ାନ୍ତି କି ଭଲ୍ ପଢ଼ ତା ପରେ ତୁଇ ଭଲ୍ ଚାକିରି କର ତା ପରେ ଆମର୍ ନାଁ ରଖ ତୋର୍ ତୁଇ ବି ନିଜେ ନିଜେ ତୋର ନିଜର୍ ଗୁଡ଼ରେ ଠିଆର୍ ହଁ ଏନ୍ତା କହିସନ୍ ତା ପରେ ମୋର ବି ଗୁଟେ ଇଚ୍ଛା ଅଛି ଯେ କି ମୁଇଁ ଗୁଟେ ଗଭର୍ନମେଣ୍ଟରେ ଛୋଟିଆ ମୋଟିଆ ବି ହେଉ ଏନ୍ତା ବଡ଼ ବି କିଛି ନାହିଁ ମିଳିଲେ ବି ଛୋଟିଆ ମୋଟିଆର କିଛି ଚାକିରି କର୍ବାକେ ମୋର ବି ଇଚ୍ଛା ଅଛେ ନ ତକର ତ ନରେ ପୁରା ନମ୍ବର ୱାନ୍ ଥିଲି ମାନେ ଫାଷ୍ଟ ରହୁଥିଲି ତା ପରେ ଦଶ ଦଶ ପରେ ବି ଭଲ ପଢ଼ାପଢ଼ି କରୁଛି ତା ପରେ ଯଦି ଆଗ୍କେ ବି ମୁଇଁ ପ୍ଲସ ଟୁରେ ଚାହୁଁଛେକି ସାଇନ୍ସ ନେମି ତା ପରେ ସାଇନ୍ସ ନେଇ କରି କିଛି ଏନ୍ତା ଭଲ ପଢ଼ାପଢ଼ି କରିକିରି ତା ପରେ ଚାକିରିମା ସବୁଥିରେ ପକାବି ଏନ୍ତାକି ଯେନ୍ଟା ବି ମିଲୁ ଗମେଣ୍ଟର କିଛି ଛୋଟିଆ ମୋଟିଆ କାମ୍ଟେ କର୍ମି ପୁରା ବାପା ମାଆଙ୍କ ନାଁ ରଖ୍ମି ମୋର ଭାଇର ନା ରଖ୍ମି ମୁଇଁ ନିଜେ ମୋର ଗୁଡ଼େ ଠିଆ ହେଲି ବୋଲି ମୁଇଁ ବି ଗର୍ବ ଅନୁଭବ କରିବି ମୋର ହିସାବରେ ମୁଇଁ ରହିବି ମୋତେ ମୋର ମା ବାପାଙ୍କ ନାଁ ରଖ୍ବାର ଅଛେ